ଆମେ ନୂଆ ବରଷ୍ ଦିନେ ପିକନିକ୍ ଯେଇଥିଲୁ ସାଙ୍ଗ ମାନକର୍ ସଙ୍ଗେ ସବୁ ବାର୍ ପାହାଡ଼ିକେ ବହୁତ ଉପର୍ ଅଛେ ଚଢ଼ବାର୍ ଲାଗି ଉପର୍ କେ ଚଢ଼ଲୁ କେତିନି ଦୂରେ ଗଲୁ ଗଲୁ ଚଢ଼ଲୁ ଜାଗାମାନେ କେତେ ପୁରା ବଢ଼ିଆ ବଢ଼ିଆ ଅଛି ଆମର୍ ସାଙ୍ଗ କହିଲି ନ ଗୁଟେ ଫଟୁ କର୍ ମୋର୍ ଲାଗି ବୋଇଲି ଗୁଟେ ଫଟୁ ଗୁଟେ ଉଠାଲା ମସ୍ତ ଫଟୁଟେ ଉଠାଲା ଏ ଫଟୁ ପୁରା ମସ୍ତ ଲାଗ୍ଲା ପାନ୍ ଝରଣାମାନେ କେତିନି ଟେ ଅଛି ପାନ୍ ପଢ଼ୁଛି ସେ ପାନ୍ ଥି ଆମେ ଗାଧି ଗାଧି ବି ଫଟୁ ମାନେ ହେଲୁ ସାଙ୍ଗମାନକର୍ ସାଙ୍ଗେ ସବୁ ମସ୍ତ ଫଟୁ ମାନେ ହେଲା ଭଲ୍ ଭଲ୍ ଫଟୁ ମାନେ ଝରଣା ଥି ଗାଧି ଗାଧି ରେଗି ଡେଗି ସବୁ ଫୋଟୁମାନେ ହଉଥିଲୁ ତାର ତଲକେ ଟିକେ ଆଇଲୁ ବୋଲେ ଦେଖଲୁ ବୋଲେ ଗୁମ୍ଫା ଗୁଟେ ଥିଲା ସେ ଜାଗା ନ କରି ଫଟୁ ହେଲୁ ଲେକିନ୍ ଡର୍ ଲାଗୁଥିଲା ଟିକେ ଟିକେ ଲେକିନ୍ ସେନ୍ ଫିର ଫଟୁ ହେଲୁ ସେନ୍ ବି ଭଲ୍ ଲାଗଲା ତାର୍ ପରେ ଆର ଫେର୍ ତଲ୍ କେ ଉତ୍ତିର୍ ବାର୍ ଲାଗି ବହୁତ ବହୁତ ପୁରା ତଲ୍ ଥିଲା ସେ ଜାଗା ଆଉ ଉପର୍ ମାନେ ଉତ୍ତିର୍ ବାର୍ ଲାଗି ପୁରା କେତେ ମାନେ ଡର୍ ଲାଗେ ଉତ୍ତିର୍ ଉତ୍ତିର୍ ତା ପରେ ତଲକେ ଆଇଲୁ ସେନୁ ମାନେ ଆର୍ ବଢ଼ିଆ ବଢ଼ିଆ ଜାଗା ମାନେ ଅଛି ଫୋଟୁ ହେବାର୍ ଲାଗି ସାଙ୍ଗମାନେ ସବୁ ସାଙ୍ଗ ମାନକର୍ ସାଙ୍ଗେ ସେ ଜାଗାନୁ ଫଟୁ ହେଲୁ ଭଲ୍ ଲାଗଲା ଆରୁ ସାଙ୍ଗ ମାନକେ ବି ସାଙ୍ଗ ମାନେ ବି କହିଲେ ବଢ଼ିଆ ଫଟୁ କରିଛନ୍ ଭଲ୍ ଫଟୁ କରିଛନ୍ ଭଲ୍ ଲାଗଲା ବୋଲି କରି